ହ୍ୟାଲୋ ସାହୁ ବାବୁ କହୁଛନ୍ତି ତ ବାଲକୁଦାରୁ ମୁଁ ଶ୍ରୀଧର ଜେନା ବରିକିନା ବଜାରରୁ କହୁଛି ମୁଁ ଆପଣଙ୍କ ରେଷ୍ଟୁରାଣ୍ଟରୁ ଅର୍ଡ଼ର୍ କରିଥିଲି କିଛି ଖାଦ୍ୟ ଯାହାକି ଆପଣଙ୍କର ଅପସନ୍ ଆସୁଛି ସେଇଠି ଯେ କ୍ୟାସ୍ ଅନ୍ ଡେଲିଭରି ପାଇଁ କିନ୍ତୁ ମୁଁ କୌଣସି କ୍ୟାସ୍ ଅନ୍ ଡେଲିଭରି ଦେଇପାରିବି ନାହିଁ ମୋ ପାଖରେ ସେଭଳିଆ କିଛି ଫାସିଲିଟି ନାହିଁ ମୁଁ ଚାହୁଁଛି ଅନଲାଇନ୍ ଯୋଗେ ଆପଣଙ୍କର ଦେୟ ରାଶି ଦେବା ପାଇଁ ତେଣୁ କ'ଣ କିଛି ବିକଳ୍ପ ରଖିଛନ୍ତି କି ଯଦି କିଛି ବିକଳ୍ପ ରଖିଛନ୍ତି ତେଣୁ ମୋତେ ଜଣାଇଲେ ମୁଁ ସେଇ ଅନୁସାରେ ଆପଣଙ୍କର ଦେୟଟାକୁ ପୈଠ କରିବି ଆଉ କ'ଣ ଅସୁବିଧା ହବ କହିବେ ନା ଆଉ କ'ଣ